ହଁ ଭାଇ ଦୋକାନ କରିଛନ୍ତି ବରା ପିଆଜି କେତେ ଲେଖାଏଁ

ଓ ଏତେ ରେଟ୍ ଆଚ୍ଛା ଏଇଠି ଯଦି ସେଭିଙ୍ଗ ହଉନି ଆଉ ଚାଲ ସେଇଠିକି ଯିବା ମିଲୁ ରହୁଛି ବାଙ୍ଗଲୋର ଯିବା ହଁ ସେଇଟି ମୁଁ ଜାଗା ଦେବି ଆଉ ଇଏ କରିଦେବି ଆଁ ଆଁ ହୁଁ ସେଇଠି ଘରଦ୍ୱାର ଇଏ କରିବୁ ଘର କରିବୁ ଆଉ ସୁବିଧା କରିକି ଜାଗା ଦେବି ଆଉ ଯିବ କି

ଆଉ ରେଟ୍ ଟିକେ ଦେଖିକି ଇଏ କରିବାକୁ ପଡ଼ିବ ହଁ ସେଇଟା ରେଟ୍ ହଁ ରେଟ୍ ନହେଲେ ଆଉ ଆମର ସେଲିଂ ହବ କି ହଁ ହଁ ହଁ ନାଇଁ ନାଇଁ ସେଇଟା ଦେଖିକି ରେଟ୍ ନେବାକୁ ପଡ଼ିବ ନା ହଁ ସେ କ'ଣ କ'ଣ କରିପାରୁଛ କ'ଣ କ'ଣ ହେଉଛି ତୁମ ହାତରେ ବରା ପିଆଜି ଆଉ କ'ଣ କ'ଣ

ହଁ ସବୁ ଅର୍ଡ଼ର ରହୁଛି ଏବେ ବିଭିନ୍ନ ଭେରାଇଟି ପ୍ରାୟ ଦଶ କୋଡ଼ିଏ ପ୍ରକାର ହେଉଛି ନାଇଁ

ହଁ ହଉ ହଉ ଆଉ ମୁଁ ସୁବିଧା କରିୁଛିି ଡାକିଲେ ଯିବେ ଆଉ

ହଁ ହଉ